ଏହା ମୁଁ ମାଛ ଧରା ଶିଖିନାହିଁ କିନ୍ତୁ ମାଛ ଧରା ଦେଖିଅଛି ମାଛ ଧରା ଦେଖିଛି ମୋ ଗାଁରେ ବୟସ୍କ ଲୋକ ଏବଂ ଯୁବଗୋଷ୍ଠୀ ମାଛ ଧରନ୍ତି କିନ୍ତୁ ମୁଁ ମାଛ ଧରା ଶିଖିନାହିଁ ମାଛ ଧରିବା ଏକ କୌଶଳ ଏକ ଇଏ ଅଟେ ମାଛ ମାଛ ଲୋକମାନେ ଜାଲ ସାହାଯ୍ୟରେ ଧରନ୍ତି ବନିଶୀ ମଶୁରି ଟୋକେଇ ଆଦି ଦ୍ୱାରା ଲୋକମାନେ ବହୁତ ମାଛ ଧରିଥାନ୍ତି ମାଛ ମାଛ ଧରିଥାନ୍ତିଲୋକ ଛୋଟ ଛୋଟ ଗଡ଼ିଆ ପୋଖରୀରେ ମଧ୍ୟ ମାଛ ରହିଥାନ୍ତି ଏବଂ ମାଛ ଧରିବା ଏକ କୌଶଳ ଅଟେ